ବଗିଚାର ସଉକ ନେବାର ମାନେ ହେଲା ଯେ ଅନେକ ପ୍ରକାର ପନି ପରିବା ଫଳ ହୁଏ ଫୁଲ ବି ହୁଏ ଆରୁ ମୋର୍ କାମ ଧନ୍ଦା କରିବା ସମୟରେ ମୁଇଁ ବାହାରେ ତ ବୁଲାବୁଲି କିଛି କରେ ନାଇଁ ଆସିକି ବଗିଚା ଭିତରେ ମୋର୍ ଲାଗି ପଡ଼େ ସେ ବଗିଚାରେ ସେ ଫୁଲ ଫଳ ଦେଖ୍ବାକୁ ମତେ ଭଲ୍ ଲାଗେ ଆର୍ ଯେତେ ଗଛ୍ରେ ହେଇ ଯାଏ ଫଳ ଫଳିଯାଏ ସେ ଫଳ ଗୁଡ଼ାକ ଦେଖିବା ଲାଗି ବି ଭାରି ସୁନ୍ଦର୍ ଲାଗେ ଭଲ ଲାଗେ ସୁନ୍ଦର୍ ଦିଶେ ଆର୍ ଏପରିକି ମୁଁ ସେ ପନିପରିବାକୁ ନେଇକିରି ଆମର ଘର ପରିବାର ପରିପୋଷଣ କରେ ତା'ପରେ କିଛିଟା ନେଇକିରି ବଜାରରେ ବିକ୍ରି ବି ହୁଏ ସେଥିପାଇଁ ମୁଁ ବାହାରେ ତ ବେଶି ସମୟ ନଷ୍ଟ ନାଇଁ କରି ଆସିକି ଆମର ବଗିଚା ଭିତରେ ମୁଁ ଏମିତି କି ଫୁଲ ଫଳ ବୁଲିକି ଦେଖିକିରି ବହୁତ ଗୁଡ଼ିଏ ଏଇୟା କରେ ଆଉ